ଏଠାକାର ମତ୍ସ୍ୟଜୀବୀ ମାନଙ୍କର ବିଭିନ୍ନ ପ୍ରକାର ଜାତି ଗୋଷ୍ଠୀ ଅଛନ୍ତି ଆମ ଏଠି ମତ୍ସଜୀବୀମାନଙ୍କର ଜାତି ଥିଲା ଧିବର ଜାତି କେଉଁଟ ଜାତି ଗିଙ୍ଗରା ଜାତି ପ୍ରବୃତି ରହିଛନ୍ତି ଏମାନେ ମୁଖ୍ୟତଃ ମାଛ ମାରି ନିଜର ଜୀବିକା ନିର୍ବାହ କରିଥାନ୍ତି ଆମ ଅଞ୍ଚଳରେ ବିଶେଷ କରି ମହାନଦୀ ଅଛି ମହାନଦୀରେ ଧିବର ଗିଙ୍ଗରା କେଉଁଟମାନେ ମାଛ ମାରି ନିଜର ପେଟ ପୋଷିଥଆନ୍ତି ଆମେ ଏଠାରେ ଭାଇ ଭାଇ ଚାରା ସୃଷ୍ଟି କରି ଗୋଟେ ଗୋଷ୍ଠୀ ହିସାବରେ ରହିଥାଉ ଆମେ ପର୍ବପର୍ବାଣୀ ହେଲେ ଏକାଠି ଚଲିଥାଉ ଲୋକଙ୍କ ମଧ୍ୟରେ ଭାତୃଭାବ ସୃଷ୍ଟି କରି ବିଭିନ୍ନ ପର୍ବପର୍ବାଣୀ ପାଳନ କରିଥାଉ ସମସ୍ତେ ନିଜ ନିଜ ଡ଼ଙ୍ଗାରେ ମାଛ ମାରି ନିଜର ଜୀବିକା ନିର୍ବାହ କରିଥାନ୍ତି ଏଠାକାର ମତ୍ସ୍ୟଜୀବୀମାନଙ୍କର ଜାତି ବୋଲି କିଛି ଅଛି ବିଭିନ୍ନ ପ୍ରକାର ଜାତିରେ ବସବାସ କରନ୍ତି ସମସ୍ତେ ନିଜ ନିଜର ଡ଼ଙ୍ଗାରେ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି ଆଉ ଏଠାକାର ମୁଖ୍ୟତଃ ମହାନଦୀରେ ବଡ଼ ବଡ଼ ମାଛ ମାରିବା ସହିତ ବିଭିନ୍ନ ପ୍ରକାର କଙ୍କଡ଼ା ଚିଙ୍ଗୁଡ଼ି ଆଦି ପ୍ରବୃତି ସେମାନେ ମାରିଥାନ୍ତି ଏଠାକାର ମୁଖ୍ୟତଃ ପର୍ବ ପାଳନ କରାଯାଏ ସେ ପର୍ବ ହେଲା ଯେଉଁ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମାରେ ଡ଼ଙ୍ଗା ଭସାଯାଏ ସେଇଟା ହେଉଛି ଏଠାକାର ମୁଖ୍ୟତଃ ପର୍ବ ସେମାନେ ଆମେ ଏହିଦିନ ଭୋଜି ଭାତ କରି ସମସ୍ତେ ଏକାଠି ଖାଇଥାଉ ଏକାଠି ଖାଇ ସାରିଲା ପରେ ରାତିରେ ମଧ୍ୟ ଆମେ ସମସ୍ତେ କ୍ଷୀରି ପୁରି ଆଦି କରି ଖାଇଥାଉ ତାପରେ ସକାଳୁ ପାଞ୍ଚଟାରୁ ଆମେ ଡ଼ଙ୍ଗା ଭସାଇ ଆମ ସାହିରେ ସମସ୍ତେ ଡ଼ଙ୍ଗା ଭସାଇ ଯାଇଥାଉ ମହାନଦୀକୁ ଏହି ପର୍ବକୁ ଆମେ ଧୁମ୍ଧାମ୍ରେ ପାଳନ କରିଥାଉ ତା ଆର ଦିନ ଏଠାରେ ଡ଼ଙ୍ଗା ପ୍ରତିଯୋଗିତା ହୋଇଥାଏ ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ଲୋକମାନେ ଆସି ଡ଼ଙ୍ଗା ଡ଼ଙ୍ଗା ବାହିବା ପାଇଁ ଭାଗ ନେଇଥାନ୍ତି ଆଉ ସେ ଭାଗରେ ଯେ ପ୍ରଥମେ ପହଞ୍ଚିଲା ସେ ତାଙ୍କର ପ୍ରଥମ ପୁରସ୍କାର ବିଜେତା ହୋଇଥାଏ ଆଉ ଏଠାକାର ମୁଖ୍ୟ ଏହି ପର୍ବ ସମସ୍ତେ ପାଳନ କରିଥାନ୍ତି